ବାଇଶ ଫେବୃଆରୀ ଦୁଇହଜାର ଦଶ କୋଡ଼ିଏ ଏପ୍ରିଲ ଦୁଇହଜାର କୋଡ଼ିଏ ବାଇଶ ଜୁଲାଇ ଦୁଇହଜାର ଏକୋଇଶ ଦଶ ଅକ୍ଟୋବର ଦୁଇହଜାର ବାଇଶ ଏକୋଇଶ ଡିସେମ୍ବର ଦୁଇହଜାର ତେଇଶ